ଆମ ରଣପୁରରେ ପାହାଡ଼ ଉପରେ ମଣିନାଗ ମନ୍ଦିର ଅଛି ସେ ମଣିନଗ ମନ୍ଦିରକୁ ରାସ୍ତାର ସୁବିଧା ଗାଡ଼ି ମୋଟର ସୁବିଧା ଆଉ ପାହାଡ଼ ଉପରେ ଘରର ସୁବିଧା ହେଲେ ବାହାର ଦେଶର ଲୋକମାନେ ପର୍ଯ୍ୟଟନ କରି ବୁଲିବାକୁ ଆସିବେ ତାନେ ସେ ପର୍ଯ୍ୟଟନ କରିବାକୁ ଯଦି ସରକାରଙ୍କର କିଛି ସହାୟତା ହେବ ତେବେହେଲେ ସେଇଠି ଘର ହେଇପାରିବ ରାସ୍ତା ହେଇପାରିବ ଆଲୁଅ ହେଇପାରିବ ପାଣିର ସୁବିଧା ହେଇପାରିବ ତେବେ ଲୋକମାନେ ପର୍ଯ୍ୟଟନକୁ ଲକ୍ଷ୍ୟ କରି ବା ବାହାରକୁ ଟି ଭି କିମ୍ବା ୟେରେ ମୋବାଇଲରେ ଦେଖାଇଲେ ଏହି ରଣପୁରର ପାହାଡ଼ ଉପରେ ମଣିନାଗ ଅଛି ବୋଲି ଲୋକମାନେ ଜାଣିଲେ ତେବେ ହେଲେ ପର୍ଯ୍ୟଟନକୁ ବୁଲିବା ପାଇଁ ଆସିବେ କିନ୍ତୁ ପର୍ଯ୍ୟଟନର ଯଦି ସୁବିଧା ନଥିବ ଲୋକ ରହିବାର ସୁବିଧା ନଥିବ କୌଣସି ପାଣି ପିଇବାର ସୁବିଧା ନଥିବ ତେଣୁ ଗାଡ଼ି ମୋଟରର ସୁବିଧା ନଥିବ ତାହେଲେ ପର୍ଯ୍ୟଟନ କେମିତି କରାଯିବ ତେଣୁ ପର୍ଯ୍ୟଟନ କରାଗଲେ ଏ ପର୍ଯ୍ୟଟନ କୁ ସରକାର ସହାୟତା କରିବା ଦରକାର ଆଉ ଆମ ଏଇଠି ନୟାଗଡ଼ରେ ଲଡ଼ୁବାବା ମନ୍ଦିର ଶରଣ କୁଳି ଅଛନ୍ତି ସେଇଠି ଯଦି ପର୍ଯ୍ୟଟନ କରାଯାଏ ଲୋକ ରହିବା ପାଇଁ ଘର କରାଯାଏ ଗାଡ଼ି ମୋଟର ସୁବିଧା କରାଯାଏ ଆଉ ଲୋକଙ୍କର ବାସ ପାଇଁ ଘର କରାଯାଏ ତେବେ ହେଲେ ଲୋକ ମାନେ ରହିବା ପାଇଁ ରାତିରେ ଅସୁବିଧାର ସମ୍ମୁଖୀନ ନହନ୍ତି ତାହେଲେ ପର୍ଯ୍ୟଟନ କଲେ ସେଇଟା ଆମର ସୁବିଧା ହବ ତେଣୁ ଏ ପର୍ଯ୍ୟଟନକୁ ସରକାର ସହାୟରେ ହବ କିନ୍ତୁ ଲୋକମାନେ କରିପାରିବେନି ଆମର ଲୋକ ମାଧ୍ୟମରେ ପର୍ଯ୍ୟଟନ ଇଏ ପ୍ରଚାର କରାଯିବ କିନ୍ତୁ ସରକାରଙ୍କ ସାହାଯ୍ୟରେ ବାହାର ଲୋକ ଆସି ସୁବିଧାରେ ରହିବେ